ହ୍ୟାଲୋ ଏଇଟା ଲୋପାମୁଦ୍ରା ରେଷ୍ଟୁରାଣ୍ଟ ଲାଗିଛି ମୁଁ ମିତା ଗାଟିଆ କହୁଥିଲି ଦହ୍ୟାରୁ ମୁଁ ଯେଉଁ ଅର୍ଡ଼ର କରିଥିଲି ନାନ୍ ଦୁଇଟା ଚଣା ତରକାରୀ ଗୋଟିଏ ପ୍ଳେଟ ପନୀର ଗୋଟିଏ ପ୍ଳେଟ ମୋତେ ଆଉ ଟିକିଏ ଦରକାର ଥିଲା ସେ'ଥିପାଇଁ ତୁମେ ନାନ୍ ଦେଇଦେବ ଚାରିଟା ପନୀର ଦୁଇ ପ୍ଳେଟ ଦେଇଦେବ ଆଉ ଚଣା ମସଲା ଗୋଟିଏ ପ୍ଳେଟ ଦେଇଦେବ ଠିକ ସମୟରେ ପଠାଇଦେବ ରଖୁଛି